ଓଡ଼ିଶାର ସଂସ୍କୃତି ଏହାର ଇତିହାସ ଏବଂ ଭୂଗୋଳ ଦ୍ୱାରା ଅନେକ ପ୍ରଭାବିତ ହୋଇଛି ଓଡ଼ିଶାର ଇତିହାସରେ ଆମେ ଆଗରୁ ଜାଣିଥିଲୁ କେଉଁ କେଉଁ ଅଞ୍ଚଳ ଅଧିକ ଖଣିଜ ସମ୍ପଦ ସମ୍ପଦ ଓ ସାମୁଦ୍ରିକ ଅଞ୍ଚଳ ବାଣିଜ୍ୟ କେଉଁ ଅଞ୍ଚଳ କେଉଁ ଅଞ୍ଚଳ ପ୍ରଭାବିତ ହୋଇଛି ଆଉ ଭୂଗୋଳରୁ ଆମେ ଜାଣିପାରୁ ଆମର ପାଣିପାଗ ଜଳବାୟୁ ଏସବୁ କଥା ଆମେ ଭୂଗୋଳରୁ ଜାଣିପାରୁ